ଦୁଇହଜାର ଉନେଇଶ୍ କୋଭିଡ଼୍ ଟାଇମ୍ରେ ସବୁ ସ୍କୁଲ୍ କଲେଜ୍ ବନ୍ଦ ହେଇଗଲା ଆମେ ଘରୁ ଘଣ୍ଟାକେ ବାହାରି ନାଇଁ ପାରୁଥାଉ କାହାରି ସାଙ୍ଗେ କଥାବି ନାଇଁ ହେଇ ପାରୁଥାଉ ଆମକୁ ବହୁତ ଷ୍ଟ୍ରିକ୍ଟ କରିକରି ଘରମାନକୁ ରହେବାର୍ ଲାଗି କହୁଥିଲେ ଛୁଆମାନେ ଅନଲାଇନ୍ରେ ପାଠ୍ ପଢ଼ୁଥିଲେ ସେ ତାକୁ ମୋବାଇଲ୍ ଦ୍ଵାରା ପାଠ୍ ପଢ଼ାଯାଉଥିଲା ଇହାଦେ ବି ବର୍ତ୍ତମାନ ବର୍ତ୍ତମାନ ବି ଇଏ କୋଭିଡ଼୍ର ତା'ର ଗୋଟେ ଟିକେ ସେଥିର୍ ଲାଗି ବହୁତ୍ ଲୋକ୍ ବି ମରିଗଲେ କୋଭିଡ଼୍ ଟାଇମ୍ରେ ସେଥିର୍ ଲାଗି ବୋଲିକରି ଡର୍ ହେ ଆମେମାନେ ଇଆଡ଼େ ସିଆଡ଼େ ହେଇଯାଉଥିଲୁଁ କିନ୍ତୁ ଇହାଦେ କୋଭିଡ଼୍ର ହେତ୍କି ପ୍ରଭାବ ନାଇଁନ ସରିଗଲାନ୍ କୋଭିଡ଼୍ର ଟାଇମ୍ ଇହାଦେ ସମସ୍ତେ ଟିକେ କୋଭିଡ଼୍ର ବଞ୍ଚିତ ହେଇକରି ଅଛନ୍ ସୁସ୍ଥ ହେଇକରି ଅଛନ୍ ବୋଲେ କୋଭିଡ଼୍ଟା ଏଇଟା କେନ୍ ହିସାବେ ଗୋଟେ ଭାଇରସ୍ ଟେ ପଳେଇ ଆସିଲା ଯେ ଲୋକ୍ ପୁରା ଆଶ୍ଚର୍ଯ୍ୟ ହେଇଯାନ୍ ପଟ୍ ପାଟ୍ ଲୋକ୍ ମରିଗଲେ ଆଁ ସେ ନିଜର୍ ଲୋକ୍ ଯେନ୍ ମରିଯଉଛେ ତାହାକେ ଆମେ ଦେଖିନାଇଁପାରୁ ଏନ୍ତା ହେଇକରି ସବୁ ଷ୍ଟ୍ରିକ୍ଟ କରିଦେଲି ଷ୍ଟ୍ରିକ୍ଟ କରିଦେଲି ବେଲେ ଆର୍ କାଣା ଇହାଦେ ସବ୍ଟିକେ ମୌସମଟା ଶାନ୍ତି ଅଛେ